ହେଲୋ ଆମର କବିତା ଆମର ଓଡ଼ିଶାରେ ବହୁତ କବି ଅଛନ୍ତି ଆମର କବି ସୂର୍ଯ୍ୟ ବଳଦେବ ରଥ ସ୍ୱଭାବ କବି ଗଙ୍ଗାଧର ମେହେର ଆଉ ସେ କବି ବହୁତ ଆକ୍ଷେପ କରିକିରି ଲେଖିଛନ୍ତି ସବୁ ଯିଏ ଯାହା ସିଏ ସେଇଆ ସେ କେବେ ସିଏ ବଦଳିବ ନାହିଁ ଆମର କବିସୂର୍ଯ୍ୟ ବଳଦେବ ଲେଖିଥିଲେ ବରଜିବ ରସେ ଦେଇ ମାନସ ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକୁରୀ କି ହୋଇବ ଗାଈ ଏ ଗାଈ ଆଉ ଘୁଷୁରି ଉପରେ ତ କିଏ ଅଲଗା କେବେ ହୋଇପାରିବନି ଗାଈ ଘୁଷୁରିକୁ ଯେତେ ଗଙ୍ଗାଜଳରେ ଧୋଇକି ଦେଲେ ବି ରଜ ଲଗାଇ ଗଙ୍ଗା ଜଳ ଦେଇ କଦଳୀ ଖାଇବାକୁ ଦେଲେ ବି ଯାହା ମାସେ ରଖିଲେ ବି ସେ କେବେ ଗାଈ ସହିତ ସମାନ ହୋଇପାରିବନ ଆମର ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହର ସିଏ ବି ଲେଖିଥିଲେ ସକାଳ କେମିତି ଆମେ ସକାଳ ହେଲେ ଜାଣିବା ସେ ବି ଲେଖିଥିଲେ ଗୋଟେ କବିତା ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା ସିଏ ବି ସଖାଳର ଗୋଟେ ଅନୁକରଣ କରିକିରି ସିଏ ବି ଲେଖିଥିଲେ ଗଙ୍ଗାଧର କବି ସ୍ୱଊାବ କବି ଗଙ୍ଗାଧର ମେହେର ଏମିତି ଅନେକ କବି ଦାସ ଚିଲିକା ଉପରେ ବି ଲେଖିଥିଲେ ଚିଲିକା ଯେତେ ଦେଖିଥିଲେ ସୁନ୍ଦର ତୃପ୍ତି ଆଉ ଯେତେ ଦେଖିଲେ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଉପରେ ସେ ଚିଲିକା ଉପରେ ଗୋଟେ ଭଲ ଲେଖିଥିଲେ ଗଙ୍ଗାଧର ମେହର ଗୋପବନ୍ଧୁ ଦାସ ତାପରେ ଆମର ନାଟ୍ୟ ଉପରେ ଲେଖିଛନ୍ତି ଅନନ୍ତ ଓଝା ବହୁତ ସାମାଜିକ ନାଟକ ସେମାନେ କରିଛନ୍ତି ସେ ଯାହାଫଳରେ କି ସମାଜ ଉପରେ ବହୁତ ଲୋକମାନଙ୍କ ପସନ୍ଦ ହୋଇଥିଲା ଏବଂ ସମାଜର ଦେଖି ଆକ୍ଷେପ କରି ସେମାନେ ଲେଖିଥିଲେ ସେହି କବିତା ଅତି ସୁନ୍ଦର ଭାବରେ ରଚନା କରିଥିଲେ ତାକୁ ନାଟକ ମାଧ୍ୟମରେ ଆମର କଳାକାର ମାନେ ଭଲ ପରିବେଷଣ କରିଥିଲେ ଏବଂ ଲୋକମାନେ ବହୁତ ପସନ୍ଦ ସେମାନେ କରୁଥିଲେ ବହୁତ ଅନୁଭବ କରୁଥିଲେ ସମାଜକୁ ଏହିଭଳି ଆମ ସମାଜରେ ଓଡ଼ିଆ ଲୋକମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ଆଜି ଓଡ଼ିଶାକୁ ଆଗେଇ ନେଇଛନ୍ତି ଏତିକି କହୁଛି ଧନ୍ୟବାଦ